ଖୋର୍ଦ୍ଧା ଜିଲ୍ଲାରେ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ଅତି ଉନ୍ନତମାନର ଅଛି କାହିଁକିନା ଏଠାରେ ଆମର ଖୋର୍ଦ୍ଧା ମେଡ଼ିକାଲ ଏବଂ ବିଭିନ୍ନ ପ୍ରକାର ଡାକ୍ତରଖାନା ରହିଛି ଯଥା ଭାରତ ସରକାରଙ୍କର ଏମ୍ସ କିମ୍ସ ସମ ଅଶ୍ଵିନୀ ଏବଂ ଏଗୁଡ଼ିକ ସବୁ ଆମର ଏକ ଯଦି ଦୁର୍ଘଟଣା ହୋଇଥାଏ ତା'ହେଲେ ଆମର ଶହେ ଆଠ ଗୋଟିଏ ଆମ୍ବୁଲାନ୍ସ ଅଛି ଜରୁରୀକାଳୀନ ଆମ୍ବୁଲାନ୍ସ ଅଛି ଯାହାକି ଆମର ସଙ୍ଗେ ସଙ୍ଗେ ଆସି ସେ ଆମର ଡାକ୍ତରଖାନାରେ ପହଞ୍ଚେଇ ଦେଉଛି ଏବଂ ଡାକ୍ତରଖାନାରେ ବିଭିନ୍ନ ସମୟରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ ଆମର ଏଠାରେ ଡାକ୍ତରମାନେ ଉପଲବ୍ଧ ରହୁଛନ୍ତି କାହିଁ କାରଣ ଏଥିରେ ଆମର ଏଠି ଆମର ବି ଔଷଧ ମାଗଣାରେ ମିଳିଥାଏ ଯାହା ଲୋକମାନେ ଅତି ଉପକୃତ ହେଉଛନ୍ତି ଏବଂ କଁ ମାଗଣାରେ ମିଳୁଥିବାରୁ ଲୋକମାନେ ଗରିବ ଲୋକମାନେ ଆମର ଠିକ ଔଷଧ ଖାଉଛନ୍ତି ଏବଂ କିଣି ନ କିଣି ମାଗଣା ପାଇ ରୋଗମୁକ୍ତ ହେଉଛନ୍ତି